ଆମ ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାଗୁଡ଼ିକ ହେଲା ହକି ଫୁଟବଲ କ୍ରିକେଟ ଟେନିସ୍ ବାସ୍କେଟ୍ ବଲ୍ ଆଉ ପ୍ରଥମତଃ ହକିର ଖେଳାଳି ମୁଁ କହୁଛି ଦିଲୀପ ତିର୍କୀ ଧନରାଜ ପିଲ୍ଲେ ଇଗ୍ନେଶ ତିର୍କୀ ପ୍ରବୋଧ ତିର୍କୀ ଆଉ ଫୁଟବଲ ହେଲା ସୁନିଲ ଛେତ୍ରି ବର୍ତ୍ତମାନ ଯେ ଖେଳୁଛନ୍ତି ଆଉ କ୍ରିକେଟ ହେଲା ଏ ଲିଜେଣ୍ଡ କପିଲ ଦେବ ସୁନିଲ ଗାଭାସ୍କର ସଚିନ ତେନ୍ଦୁଲକର ରାହୁଲ ଦ୍ରାବିଡ଼ ଆଉ ଟେନିସ୍ ମଧ୍ୟରେ ଅଛନ୍ତି ସାନିଆ ମିର୍ଜା ମହେଶ ଭୂପତି ଏମାନେ ଆମ ଭାରତ ପାଇଁ ଖେଳି ଭାରତ ବହୁତ ଗର୍ବ ଆଣିଛନ୍ତି